ସସ୍ମିତା କହୁଥିଲି ଆପଣଙ୍କର ଦୋକାନ କେଉଁଠି ମୁଁ ଆସିଛି ଜାଣିପାରୁନି ମୁଁ ମେନ୍ ରୋଡ଼ରେ ଅଛି ହଉ ହଉ ହଉ ହଉ ଆପଣଙ୍କ ନାଁ ଲେଖା ହେଇଛି କ'ଣ ଦୋକାନ ନାଁଟା ହଁ ହଁ ହଁ ହଁ ଦେଖିଲି ଆଜ୍ଞା ନମସ୍କାର ନାହିଁ ନାଇଁ କିଛି ନାଇଁ ଏଗୁଡ଼ା ମୁଁ ଆପଣଙ୍କ ଦୋକାନରୁ କେବେଠୁ ହେଲା ଆସିନଥିଲି ଝିଅର ବାହାଘର ଥିବା ଯୋଗୁଁ ମୁଁ ସବୁ ରୁପାର ଜିନିଷ ନେବାକୁ ଆସିଛି ବନାଇକିର ପାଉଁଜି ମୁଦି ଚେନ୍ ହାତର ତାଡ଼ ସବୁ ବନାଇବେ ହଁ ମୋ ଝିଅ ବି ଆସିଛି ହଁ ହଁ ହଁ ଟିକେ ରୁହନ୍ତୁ ସେ ଶାଢ଼ୀ କିଣିବାକୁ ଯାଇଛି ତ ଆପଣଙ୍କ ଦୋକାନରେ କ'ଣ ଭାଗ ହେଇଗଲାଣି ନା କ'ଣ ଆପଣ ଯେଉଁ ଦୁଇ ଭାଇ ଦୋକାନ ଯେଉଁ କରୁଥିଲେ ସେଇଟା କ'ଣ ଭାଗ ମିଶିକିରି ଯେଉଁ ଦୋକାନ ବନାଇଥିଲେ ସେଇଟା କ'ଣ ଭାଗ ହେଇଗଲା କି ତୁମର ମୁଁ କେବେଠୁ ହେଲା ଆସିନଥିଲି ତ ସେଥିପାଇଁ ଜାଣି ପାରିଲିନି ହଁ ସେଥିପାଇଁ ଜାଣି ପାରିଲିନି ହଁ ହଁ ଆର ମାପ ନିଅ ସବୁ ବନାଇବେ ହଁ ସୁନ୍ଦର ସୁନ୍ଦର ଡିଜାଇନ୍ରେ ବନାଇବେ ହଉ ଆଜ୍ଞା ଆମେ ଆସୁଛୁ